ଖେଳ ଖେଳିବା ଦ୍ୱାରା ଗ୍ରାମାଞ୍ଚଳ ଲୋକମାନଙ୍କର ବହୁତ ଉପକୃତ ହୋଇଥାଏ ଯେମିତିକି ଆମେ ଭାଇଚାରା ଗୋଟିଏ ସୃଷ୍ଟି ହୋଇଥାଏ ଆମର ଗାଁର ସବୁ ପିଲାଏ ଗୋଟିଏ ସ୍ଥାନକୁ ଆସିଥାନ୍ତି ପଡ଼ିଆକୁ ସେଇଠି ଖେଳ ଖେଳିଥାନ୍ତି ଯାହା ଯାହା ମାଧ୍ୟମରେ ସମ୍ପର୍କ ଭଲ ନଥାଏ ସମସ୍ତେ ଏକାଠି ହେବା ଦ୍ୱାରା ସମସ୍ତଙ୍କର ସମ୍ପର୍କ ମଧ୍ୟ ଭଲ ହୋଇଥାଏ ଏବଂ ଆମେ ଗୋଟିଏ ଗାଁରୁ ଅନ୍ୟ ଗାଁକୁ ଖେଳ ଖେଳିବାକୁ ଗଲେ ଆମର ସେ ଭାଇଚାରା ଗୋଟିଏ ସୃଷ୍ଟି ହୋଇଥାଏ ଯାହାପାଇଁ କି ଆମେ ବହୁତ ଭଲରେ ବଞ୍ଚି ପାରିଥାଉ ଯାହାଫଳରେ ସାମାଜିକ ସମ୍ପର୍କ ବହୁତ ଭଲ ହୋଇଥାଏ